ହ୍ୟାଲୋ ଦାସ ହୋଟେଲ୍ରୁ କହୁଛନ୍ତି ଆଉ ମୁଁ ସ୍ନେହଲତା କହୁଥିଲି କାଳିଆ ସୋଲ୍ରୁ ଆଉ ମୁଁ ଯେଉଁ ଖାଇବା ଅର୍ଡ଼ର୍ କରିଥିଲି ରୁଟି ଦଶଟା ଆଉ ପନିର୍ ଗୋଟିଏ ପ୍ଲେଟ୍ ଆଉ ଚିକେନ୍ ଗୋଟିଏ ପ୍ଲେଟ୍ ଆଉ ଆମର ଏବେ ଗେଷ୍ଟ୍ ଆସିବାରୁ ଆଉ ମୁଁ ସେୟାକୁ ବଢାଇବା ପାଇଁ ଚାହୁଁଛି ସେ ରୁଟି ଦଶଟା ଜାଗାରେ କୋଡ଼ିଏଟା ଦେବେ ଆଉ ପନିର୍ ଦୁଇଟା ପ୍ଲେଟ୍ ଆଉ ଚିକେନ୍ ଦୁଇଟା ପ୍ଲେଟ୍ ଦେବେ